ମୁଁ ଯେତେବେଳେ ପଢ଼ୁଥିଲି ନୂଆ ନୂଆ ଯେତେବେଳେ ମୋର କଲେଜ୍ ଯେତେବେଳେ ଆଡ଼ମିସନ୍ କଲି ସେଇ ଟାଇମ୍ରେ ସେଠାରେ ଆମର ପିକିନିକ୍ ପଡ଼େ ଶୀତ ଦିନ ଟାଇମ୍ ତ ଆମେ ଫାର୍ଷ୍ଟ୍ ଫାର୍ଷ୍ଟ୍ ଆସିଥିଲୁ ତ ଆମେ ଆଉ ପିକିନିକ୍ଫିକିନିକ୍ ଏତେ ଯାଉନି ତ ସାର୍ କହିଲେ ଗୋଟେ ଥର ଆମେ କପିଳାସ ଯିବା ପାଇଁ ଆମେ କହିଲୁ କପିଳାସ ଯିବା ସମସ୍ତେ ବି ବହୁତ ଇଛୁକ ଥିଲୁ କି ହଁ ଯାହା ହେଉ ବାହାରକୁ ଗୋଟେ ପିକିନିକ୍ ଯିବୁ ଭଲ ଲାଗିବ ସବୁ ସାଙ୍ଗ ମାନେ ଏକାଠି ହେଇକି ବାହାରକୁ ଯିବୁ ଭଲ ଲାଗିବ ସମସ୍ତେ ଆ ଆମେ ଯେତେବେଳେ ଯାଇକି ପହଞ୍ଚିଲୁ ଆମେ ଶୁଣିଲୁ ଯେ ଏତେ ପାହାଚ କେମିତି କଣ ଚଢ଼ିବ ଆଉ ଆମେ ସବୁ ଭାବିଲୁ ସାର୍ କହିଲେ ଚଢ଼ିକି ଗଲେ ମଜା ଲାଗିବ ଆଉ ଯଦି କହିବ ଏପଟୁ ଘାଟି ପଟେ ଦେଇକି ବୋଲରରେ ବି ଯାଇପାରିବ ମୁଁ କହିଲି ନା ନା ଚଢ଼ିକି ଯିବୁ ସମସ୍ତେ ସେଦିନ ଭାବିଲୁ ଚଢ଼ି ଚଢ଼ି ଚଢ଼ି ଚଢ଼ି ଯେଉଁ ଗୋଡ଼ ବିନ୍ଧା ଆମେ ଏତେ ବାଟ କେବେ ଆମେ ଆମେ କେବେ ଭାବି ବି ନଥିଲୁ ଯୋଉଠି କି ଆମେ ନର୍ମାଲ୍ ଟିକେ ନାକୁ ଚାଲୁନି ଆମେ ସେଠି ଯାଇକି ବାରଶହ ପାହାଡ଼ ମାନେ ପାହାଚ ଚଢ଼ି ଚଢ଼ି ଚଢ଼ି ଚଢ଼ି ଯାଇଛୁ ଆଉ ସେଟା ଆମ ସବୁଠାରୁ ବହୁତ ଭଲ ମାନେ ମଜା ଲାଗିଲା କିନ୍ତୁ ବାଟରେ ଆମେ ତିନି ଚାରି ଥର ରହି ରହି ଯାଇଛୁ ଏତେ ଆମେ କେବେ ଚାଲିନଥିଲୁ ତ ଏତେ ବାଟ ମାନେ ଯିବା ଟା ଆମ ପାଖେ ସମ୍ଭବ ନଥିଲା ତ ଆମେ ସେଠି ମାନେ ସଖାଳୁ ସଖାଳୁ ବାହାରିଲୁ ଯାଇକି ଦ୍ୱିପହର ସୁଦ୍ଧା ହେଠି ଯାଇକି ପହଞ୍ଚିଲୁ ଆଉ ବାଟ ରେ ଖାଇବା ପାଇବା ନେଇଥାଉ ସବୁ ସେଇ ବାଟ ରେ ଖାଇଲୁ ସବୁ କଲୁ ଆଉ ଭଲ ଲାଗିଲା ସବୁ ସାଙ୍ଗ ମାନେ ସମସ୍ତେ ଏକାଠି ହେଇ ଯେତେବେଳେ ଯେଉଁଠି କିଛି ହେଉଥିଲା ସମସ୍ତେ ପାଖରେ ଥିଲୁ ଆଉ ଯେଉଁଠି ଚଢ଼ୁ ଥିଲୁ ସମସ୍ତେ ଏକା ସାଙ୍ଗରେ ହାତ ଧରା ଧରି ହେଇକି ଚଢ଼ୁଥିଲୁ ତ ଏଇଟା ଭଲ ଲାଗିଲା